ଆମ ଗାଁର ନଦୀର ନାମ ହେଉଛି ସୁନ୍ଦର ନଦୀ ଆମ ଜଳର ନଦୀ ବହୁତ ସୁନ୍ଦର ପାଣି ସେଥିପାଇଁ ଗାଧୋଉ ଆଉ ବି ଧୋଉ ଆଉ ବହୁତ ଭଲ ପାଣି ବାହାରକୁ ଯାଏ କେନାଲ୍ ମାଧ୍ୟମରେ ତାକୁ ନିଆଯାଏ ଆଉ ବାହାରେ ପାଣି ଛଡ଼ାଯାଏ ଆଉ ଆମ ନଦୀ ଉପରେ ଥିବା ଡ଼୍ୟାମ୍ର ପାଣି ବି ବହୁତ ଭରି ହୋଇକି ଥାଏ ସେଥିରୁ ପାଣି ଆସେ ଆଉ ଆମ ନଦୀରେ ପଡ଼ି ସେଇ ପାଣି ପିଇକି ଲତା ଧୋଇକି ଆମେ ଗାଧୋଇପାଧେଇକି ଆସନ୍ତି ଆଉ ପାଣି ବି ସେଥିରେ ପିଅନ୍ତି ଆଉ ଆମ ଜଳଭଣ୍ଡାର ବହୁତ ଭଲ ସବୁଦିନ ଆମ ସୁନ୍ଦର ନଦୀରେ ପାଣି ଥାଏ ଆଉ ସବୁଦିନ ପାଇଁ ପାଣି ଆସୁଥାଏ ଆମେ ସବୁଦିନ ଗାଧୋଉ ପିଉ ଆଉ କପଡ଼ା ଲତା ଛଡ଼ାଛୁଡ଼ିକି ଘରକୁ ଆଣୁ ଆଉ ପାଣି ଶୋଷ ହେଲେ ଆଣିବାକୁ ଯାଉ ନଦୀରୁୁ ଆଣୁ ସେଗୁଡ଼ିକ ପାଣି ପରି ବହୁତ ସୁନ୍ଦର ଆମ ନଦୀ ବହୁତ ସୁନ୍ଦର ହେଲେ ଆମ ନଦୀ ବିଷୟରେ ଲୋକ ଜାଣିବାକୁ ଚାହାଁନ୍ତି ପାଣି ପିଇବାକୁ ଭଲ ଗାଧେଇବାକୁ ଭଲ ସେଥିପାଇଁ ଆମେ ପିଇବାକୁ ବି ଭଲ ଗାଧେଇବାକୁ ବି ଭଲ ବୋଲି ଆମେ କହୁଛୁ ତାଙ୍କୁ ଆମ ସୁନ୍ଦର ନଦୀର ବହୁତ ପ୍ରଶଂସା ହେଉଛି ପାଣି ଅଛି ବହୁତ ପାଣି ଅଛି ଆମ ସୁନ୍ଦର ନଦୀରେ ଲୋକେ ବି ବହୁତ ଭଲ ବୋଲନ୍ତି ଆମ ସୁନ୍ଦର ପାଣିକୁ ସୁନ୍ଦର ନଦୀକୁ ବହୁତ ଭଲ ପାଆନ୍ତି ବହୁତ ଭଲ ଲାଗେ ଆଉ ସେ ନଦୀରେ ଥିବା ପାଇଁ ଗାଧେଇବା ପାଇଁ ବହୁତ ଭଲ ଚାହାଁନ୍ତି ଏତିକି ଯଥେଷ୍ଟ ଆମ ଗାଁର ନଦୀ ଏତେ ସୁନ୍ଦର ଅଛି ଆଉ ତା ପାଣି ଆସୁଛି ବହୁତ ଦୂରରୁ ଡ଼୍ୟାମ୍ରୁ ଆସୁଛି ଆସି ଆସି ଆସୁ ଆସୁ ପଡ଼ୁଛି ସିଧା କେନାଲ୍ରେ ଯାଇକି ପଡ଼ୁଛି କେନାଲ୍ରେ ପଡ଼ିକି କେନାଲ୍ରେ ପଡ଼ିକି ଯାଉଛି କ୍ଷେତ କ୍ଷେତମାନକୁ ଧାନରେ ଦେବା ପାଇଁ ପାଣି ଯାଉଛି ଧାନ ଚାଷରେ ଯାଉଛି ଗହମ ଚାଷରେ ଯାଉଛି ଆଉ ଯାହା ଆମ ପନିପରିବା ଚାଷ କରୁ ତାହା ସବୁ କେନାଲ୍ ମାଧ୍ୟମରେ ଯାଉଅଛି ଆମ ସୁନ୍ଦର ନଦୀର ପାଣି ବହୁତ ଭଲ ସେଥିପାଇଁ ଆମର ନଦୀକୁ ବହୁତ ଭଲ ପାଉ ଆଉ ଭଲରେ ଆମେ ରଖିବାକୁ ସଫା କରି ଚାହୁଁ ସେଥିପାଇଁ ହିଁ ନଦୀର କଥା ବହୁତ ମନେ ପଡ଼େ ଆଉ ପନିପରିବାର ପାଣି ଯାଉଥିଲା ବୋଲି ଇଚ୍ଛା ଲାଗେ ଆଉ ସବୁଦିନ ପାଇଁ ହିଁ ଯିବ ନଦୀ ପରେ ଥିବା ଡ଼୍ୟାମ୍ ବି ବହୁତ ଭଲ ଡ଼୍ୟାମ୍କୁ ବି ଯିବା ବୁଲିକି ଆସିବା ଆଉ ଦେଖିବା କ'ଣ କ'ଣ ଅଛି ଆମ ନଦୀ କେଉଁ ପଟରୁ ଯାଇଛି ଆମ ସୁନ୍ଦର ନଦୀ କି ଜାଗାରୁ ଯାଇଛି ବୋଲି ଆମେ ଦେଖିକି ଆସିବା ଆଉ ଭଲରେ ଶିଖିକି ଜାଣିକି ଆସିବା ଆଉ ଜାଗା ଜାଗା ବୁଲିକି ନଦୀମାନଙ୍କ ବିଷୟରେ ଜାଣିବା ବୋଲି ଆମେ ଚେଷ୍ଟା କରୁ ଆଉ ଆମ ସୁନ୍ଦର ନଦୀ ବହୁତ ସୁନ୍ଦର ଆଉ ଭଲରେ ଅଛି